ମାଛ ଧରିବା ଏକ ବୃତ୍ତି ଏହାର ଆକର୍ଷଣୀୟ କଥା ହେଲା ପାଣି ଭିତରେ ବା ପାଣିରେ ଯାଏ ଅନେକ ଗୁଡ଼ିଏ ମାଛ ଥିବେ ଏବଂ କେଉଁ ଜାଗାରେ ଜାଲ ପକାଇ ମାଛକୁ କାଢ଼ିବାର ଏହା ହେଉଛି ଆକର୍ଷଣ ଏବଂ ଏହା ଅନ୍ୟ ବୃତ୍ତିଠାରୁ ଭିନ୍ନ ବୃତ୍ତି କ'ଣ କି ଅନ୍ୟ ବୃତ୍ତିରେ ଇନ୍ଭେଷ୍ଟ୍ କରିବା ପାଇଁ ପଡ଼ିଥାଏ ଯେଉଁ ବି ବିଜ୍ନେସ୍ ବା ବୃତ୍ତି କରାଗଲେ ସେଥିରେ କିଛି ପଇସା ଆଗ ଲଗାଇବାକୁ ପଡ଼ିଥାଏ କିନ୍ତୁ ମାଛ ଧରିବା ଏକ ଏମନ୍ତ ପ୍ରକାରର ବୃତ୍ତି ଅଟେ ଯେଉଁଥିରେ କିଛି ଇନ୍ଭେଷ୍ଟ୍ମେଣ୍ଟ୍ କରିବାକୁ ପଡ଼େ ନାହିଁ ବା କିଛି ପଇସା ଖଟାଇବାକୁ ପଡ଼େ ନାହିଁ ସେ ନିଜେ ଯାଇ ପରିଶ୍ରମ କରି ସେଥିରୁ ମାଛ ଧରି ଆଣି ବା ବଜାରରେ ବିକ୍ରି କରାଗଲେ ସେଇଟା ଅନେକ ଲାଭଦାୟକ ବା ଅତ୍ୟନ୍ତ ଲାଭ ମିଳିଥାଏ ମାଛ ଧରିିବା ଏକ ଏମନ୍ତ ପ୍ରକାର ବୃତ୍ତି ଅଟେ ଯେ ଅନ୍ୟ ବୃତ୍ତିଠାରୁ ବହୁତ ଭିନ୍ନ ଅନ୍ୟ ବୃତ୍ତିଠାରୁ ବହୁତ ଭିନ୍ନ ଅଟେ କିନ୍ତୁ ମାଛ ଧରିବା ଗୋଟେ ଏମନ୍ତ ପ୍ରକାର ବୃତ୍ତି ଅଟେ ଯେ ଅନ୍ୟ କୌଣସି ବୃତ୍ତିରେ ତାହା ଏହାର କିଛି ବା ସଂଯୋଗ ନାହିଁ ଏହା ନିଜେ ନିଜର ପରିଶ୍ରମ କରି ମାଛ ଧରି ଆଣି ବଜାରରେ ବିକ୍ରି କରାଯାଏ ବଜାରରେ ବିକ୍ରି କରିବା ମାତ୍ରକେ ଏହା କୌଣସି ବୃତ୍ତି ସହିତ ସଂଯୋଗ ରଖେ ନାହିଁ ମାଛ ଧରିବାଙ୍କୁ ଏକପରି ଏକ ବୃତ୍ତି ଅଟେ ଏବଂ ଏହାର ଆକର୍ଷଣୀୟ କଥାଟି ହେଲା ଯେଉଁ ଲୋକ ମାଛ ଧରୁଥିବ ସେ ମାଛ ଧରିବା ପାଇଁ ଯିବ ପାଣି ଭିତରେ କେ କିପରି ପ୍ରକାରର ଜାଲ ପକାଇବେ ସେ ଜାଲରୁ କେତେ ଗୁଡ଼ିଏ ମାଛ ଆଣିବ ପ୍ରଥମେ କିଛି ଖାଦ୍ୟ ଦେଇଦେବ ସେ ଖାଦ୍ୟରେ ଯେଉଁ ମାଛ ମାନେ ଖାଇଆସିବେ ତା'ଉପରେ ଜାଲ ବିଛେଇଦେବେ ଜାଲ ବିଛେଇକି ସେ ମାଛମାନଙ୍କୁ ଟାଣି ଆଣିବ ଏହା ହେଉଛି ଗୋଟେ ଆକର୍ଷଣ ମାଛ ଧାରିବା ଗୋଟେ ଆକର୍ଷଣୀୟ ଏହାର ଏହା କୌଣସି ବୃତ୍ତି ସହିତ ତା'ର ସଂଯୋଗ ନାହିଁ ସବୁ ବୃତ୍ତିଠାରୁ ଏହା ହଉଚି ବହୁତ ଭିନ୍ନ ଏହି ଭିନ୍ନ ବୃତ୍ତି ଅଛି ମାଛ ଧରା